ଆମର୍ ଘରେ ଗାଈ ପଟେ ରଖିଥିଲୁଁ ଯେ ତା'ର୍ ଶିଙ୍ଗ୍ ଭାଙ୍ଗଲା ଯେ ସେନେ ବାଏଲ୍ ଦେଲୁଁ ଆରୁ ମାଚିସ୍ ମାନେ ଇଟା ତା'କେ ଆକଁଲୁ ତା'ପ୍ରେ ଔଷଧ୍ ଲଗାଲୁଁ ସେନେ ହଲ୍ଦୀ ଅଙ୍ଗରା ଯୁଏର କଲା ସବୁ ଏନ୍ତାକରି ତା'କେ ଦେଲା କେ ଏବେ ଟିକେ ଇ'ଟା ଶୁଖି ଆସ୍ଲାନ ଆରୁ ସେ ବହୁତ୍ କଷ୍ଟ ପାଏଲା ଆରୁ ବହୁତ୍ ଇ'ଟା ଖିଆପିଆ କିଛି ନାଇ କରି ଶୁଇଥାଏ ନ ଏବେ ଖୁଆପିଆ ସବୁ କରୁଛେ